ହଁ ପ୍ରତିବନ୍ଧକ ମୋତେ ପଡ଼ିବ କାହିଁକିନା ବାପା ରାଜି ନୁହଁନ୍ତି ମୁଁ ଡ୍ୟାନ୍ସ କରେ ବୋଲି ହଁ ଘରେ ସମସ୍ତେ ତ ଆଉ ସମାନ ନୁହଁନ୍ତି ନା ବାପା ରାଜି ନ ହେଲେ ମା ରାଜି ହଁ ମା କୁ ମା କହିବେ କି ହଁ ଡ୍ୟାନ୍ସ କଲେ ଚଳିବ ହେଲେ ବାପା ରାଜି ନୁହଁନ୍ତି ବାପାଙ୍କର ଇଛା କି ଆଉ କିଛି ଅଲଗା ଲାଇନ୍ରେ ଯେମିତି କି ଇଞ୍ଜିନିୟରିଙ୍ଗ ଲାଇନ୍ ହେଲା ତୁ ବାବା କହୁଛନ୍ତି କି ତୁ ଡ୍ୟାନ୍ସକୁ ଛାଡ଼ିକି ସଙ୍ଗ ଫଙ୍ଗ ଗୀତ ଫୀତରେ ନେ ଏ ଗୀତ ଫୀତରେ ଇଛା ନେ ଗୀତ ଫୀତକୁ ୟେ ଗୀତ ଫୀତ ଗାଇକି ୟେ କର କିନ୍ତୁ ଡ୍ୟାନ୍ସକୁ ସେ ଏତେ ନୃତ୍ୟକୁ ସେ ଏତେ ସପୋର୍ଟ କରନ୍ତିନି ଏତେ ଆହ୍ୱାନ ଦିଅନ୍ତିନି ସେ ସବୁବେଳେ ମନା କରନ୍ତି କି ନାହିଁ ନାଚ ଏତେ ୟେ କରନି ଆଉ ନାଚ ଏମିତି ଷ୍ଟେଜ୍ରେ କରିଦେଲୁ ଫଙ୍କସନ ଫଙ୍କସନ ହେଲା କଲେଜ ଫଙ୍କସନ ହେଲା ଡ୍ୟାନ୍ସ ଫାନ୍ସ କରିଦେଲୁ ନୃତ୍ୟ କରିଦେଲୁ ଚଳିବ ହେଲେ ଏମିତି ନୁହେଁ କି ପ୍ରଫେସନାଲ ଡ୍ୟାନ୍ସର ହୋଇକି ପ୍ରଫେସନ ନୃତ୍ୟ ହୋଇକି ଆଗକୁ ଯାଇକି କିଛି ଡ୍ୟାନ୍ସରେ କିଛି କ୍ୟାରିୟାର କରିବାକୁ